ଆପଣ ଅଟୋ ଚାଳକ କହୁଛନ୍ତି ଆଉ ଆପଣ ମୁଁ ମୋ ପରିବାର ସହ ପୁରୀ ବୁଲିବାକୁ ମୁଁ ଗେଲପଡ଼ାରୁ କହୁଥିଲି ଆଉ ଆମେ ପୁରୀ ବିଷୟରେ ସେତେ କିଛି ଜାଣିନାହୁଁ ପୁରୀ ବିଷୟରେ ଆମେ କିଛି ଜାଣିନାହୁଁ କେଉଁ କେଉଁ ସ୍ଥାନ ଅଛି ଦର୍ଶନୀୟ ସ୍ଥାନ

କେତେ ଟଙ୍କା ନେବେ ଆପଣ କୁଆଡ଼େ କୁଆଡ଼େ ବୁଲାଇବେ ଆପଣ ସେ ସବୁ ଜାଗା ସେ ସବୁ ଜାଗା ବୁଲିବାକୁ ପଇସା ଦରକାର କି କେତେ ମନ୍ଦିର ବୁଲାବାପାଇଁ ଫିଜ୍ ନେଉଛନ୍ତି ହଁ ହଁ ପ୍ରସାଦ ପାଇବ ଦଶ ଜଣ ଖାଇବାକୁ କେତେ ପଡ଼ିବ ପ୍ରସାଦ ତା'ପରେ ଆମେ କୁଆଡ଼େ ବୁଲିବାକୁ ଯିବୁ ଆମେ ଯିବୁ ଦଶ ଜଣ ଆଡ଼ଜଷ୍ଟ୍ କରିହେବନି ପୁରୀରୁ ୱାଟର୍ ପାର୍କ କେତେ ବାଟ ପୁରୀରୁ ୱାଟର୍ ପାର୍କ କେତେ ବାଟ ୱାଟର୍ ପାର୍କରେ ପଇସା ଦରକାର ହେଉଛି

କେତେ ସେଇଠୁ କୋଣାର୍କ କେତେ ବାଟ କୋଣାର୍କରେ କ'ଣ ଦେଖିବାକୁ ଅଛି ସେଇଠୁ କାକଟପୁର କେତେ ବାଟ କାକଟପୁରେ କିଏ ଅଛନ୍ତି ସେଠି କେତେ ଟଙ୍କା ଖର୍ଚ୍ଚ ହେବ ସେଠି ପ୍ରସାଦ କେତେ ଟଙ୍କା ଖର୍ଚ୍ଚ ହେବ ରହିବା ବ୍ୟବସ୍ଥା ଆଉ କ'ଣ ଅଛି କି କେତେ ଟଙ୍କା କ'ଣ କେମିତି ଲାଗିବ ପରିବାର ସହ ରହିପାରିବୁ ତ କିଛି ଅସୁବିଧା ହେବନି ତ ହଁ ହଉ ଆମେ ଆମ୍ ଆପଣଙ୍କୁ ଡେଟ୍ ଫିକ୍ସ୍ କରିକି ଆପଣଙ୍କୁ ଫୋନ୍ କରିବୁ ଆଉ